ଆମ ନୟାଗଡ଼ ଜିଲ୍ଲାରେ ରଣପୁର ଜଗନ୍ନାଥ ମନ୍ଦିର ଅତି ପ୍ରସିଦ୍ଧ ସେଠାରେ ଜଗନ୍ନାଥଙ୍କର ରଥଯାତ୍ରା ଏବଂ ବାର ମାସରେ ତେର ପ୍ରବ ପର୍ବ ଜଗନ୍ନାଥଙ୍କର ପାଳନ କରାଯାଏ ରଥଯାତ୍ରାରେ ଛେରା ପହଁରା ଆମ ରାଜା ନିଜେ କରନ୍ତି ଏବଂ ତାର ସଂପୂର୍ଣ୍ଣ ଦାୟିତ୍ଵ ତହସିଲଦାର ନିଅନ୍ତି ଆଉ ମଧ୍ୟ ଆମ ନିକଟରେ ନୀଳମାଧବ କଣ୍ଟିଲୋରେ ଅଛନ୍ତି ସେଇଠି ସେ ଭାରି ପ୍ରତିଷ୍ଠ ଠାକୁର ସର୍ବପ୍ରଥମ ବିଶୁଆବସୁ ଏହି ନୀଳମାଧବ ରେ ରହି ପୂଜା କରୁଥିଲେ ସେଇଠି ତାଙ୍କର ନାମ ନୀଳମାଧବ ରଖାଯାଇଛି ତାପରେ ଯାଇ ପୁରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା ଏବଂ ଏଇଠୁ ଠାକୁର ଯାଇ ପୁରୀ ଜଗନ୍ନାଥ ରେ ବିଜୟମାନ କରିଥିଲେ